ସାମ୍ବାଦିକ ସାର୍ କହୁଛନ୍ତି କି ନମସ୍କାର ଆଜ୍ଞା ହଁ ଭଲ ଅଛି ହଇ ପରା ଏଠି ଆମର ହୋଟେଲ୍ ଗୋଟେ ଚାଲଛି ଜାଣିନ କି ଆମର ହୋଟେଲ୍ ବିଷୟରେ ବି ବିରିୟାନୀ ମାନେ ଇଏ ସବୁ ଦିଆହେଉଛି ନା ଏଠି ହଇ ହଇ ହଇ ହଇ ଆପଣ ପାଖରେ କାମ ଥିଲା ତ ଅଛି ଆମଠୁ ତ ସବୁ ନେଉଛନ୍ତି ବାକି ମତେ ଏବେ ଦୁଇଜଣ ରୋଷେଇୟା ଦରକାର ଅଛି ବୁଝିପାରିଲେ କି ନାହିଁ ବାରହଜାର ପାଞ୍ଚଶହ ଲେଖାଁ ମଂଥଲି ନେବେ ତାଙ୍କେ ମାସକୁ ହଇ ସେଇଟା ପାଇଁ ତ ଆପଣଙ୍କୁ ଟିକେ କଣ୍ଟାକ୍ଟ୍ କରିବି ବୋଲି କଥା ହେଉଛି ଆଉ ମାନେ ତାଙ୍କେ ଖାଲି ରୋଷେଇ ବାଟ କରିବେ ତାଙ୍କର କ୍ୱାଲିଫିକେସନ୍ ଥିବ ଟେନ୍ଥ୍ କ୍ଲାସ୍ରୁ ପ୍ଲସ୍ ପଢ଼ିଥିବେ ତାଙ୍କର ବ୍ୟବହାର ବି ଭଲ ଥିବାର ବୁଝିପାରିଲ କି ନାହିଁ ତାଙ୍କର ଡକୁମେଣ୍ଟ୍ ସବୁ ଇଏ ଥିବାର ଅଛି ସେଇ ବିଷୟରେ ଟିକେ ବାହାର କରିବେ ତୁମର ନିଉଜ୍ରେ ତୁମର ପରା ବାର ହଜାର ପାଞ୍ଚଶହ କହିଲି ପରା ହଏ ହୁଁ ଆରେ ଆମର ମୋର ଡକୁମେଣ୍ଟ୍ କ'ଣ କ'ଣ ଦେବାର ପଡ଼ିବ ହୁଁ ହଁ ପାସ୍ ଫଟୋରି

ଆଉ ମୋର ହୋଟେଲ୍ର ଲାଇସେନ୍ସ୍ ବି ଦରକାର କି କେମତି

ବୋଲେ ମୁଁ ହୋଟେଲ୍କୁ ଟିକେ ବଡ଼ କରବି ବୋଲି ଭାବୁଛି ତ ଅଛି ପରା ସେଇଟା ମୁଁ ତ ଟିକେ ବଡ଼ କରିବି ବୋଲି ଚାହୁଁଛି ଆଉ ମତେ ନିଯୁକ୍ତି ତମେ ବାହାର କରିପାରବେ କି କାଲି କାଲି ଭିତରେ ହଁ ରୋଷେଇୟା ଦୁଇଜଣ ଦରକାର ବୋଲିକରି ତ ବାହାର କରିଦେବ ତମେ ତ ସେଇ ବିଷୟରେ ଜାଣିଥିବ ହାଏ ହେଲେ ହଁ ଏଇ ରେଜିଷ୍ଟ୍ରେସନ୍ ପାଇଁ କ'ଣ ଫିଜ୍ ଫିଜାର ନେଉଛନ୍ତି କି ହୁଁ ହୁଁ ଆଉ ଏଟା ସରିଲା ପରେ ଆପଣଙ୍କୁ କେତେ ଖର୍ଚ୍ଚ ଦେଇଦେବି ଆଜ୍ଞା ନାଇଁ ହେମତି ନାଇଁ ଗୋଟେ ଖୁସିରେ ମୁଁ ଗୋଟେ ତୁମକୁ ହଜାରେ ପନ୍ଦରଶହ ଦେଇଦେବି ହେଲା ହଉ ଯେମିତି ହେଲେ ବାହାର କରିବ ଭାରି ହଉ ଠିକ ଅଛି ହଁ ହଁ ନମସ୍କାର